ଆଜ୍ଞା କୁହନ୍ତୁ ନୂଆ କାର୍ଟେ କିଣିବାକୁ ଚାହୁଁଛନ୍ତି

କଁ କଁ କେମତିଆ ଗାଡ଼ି ଦରକାରେ ଆପଣଙ୍କୁ ଫ୍ୟାମିଲି ୟୁଜ୍ ପାଇଁ ନା ସ୍ପୋର୍ଟ୍ସ୍ ପାଇଁ ରେସିଂ ପାଇଁ କ'ଣ ଦରକାରେ କାର୍ତ ବହୁତ ବ୍ରାଣ୍ଡ୍ର ଅଛି କାର୍ ଗୁଡ଼ା ବହୁତ ବ୍ରାଣ୍ଡ୍ର ଅଛି ଆପଣଙ୍କୁ କ'ଣ ପାଇଁ ଦରକାରେ କୁହନ୍ତୁ ଫ୍ୟାମିଲି ୟୁଜ୍ ପାଇଁ ନା ସ୍ପୋର୍ଟ୍ସ୍ ପାଇଁ ଫ୍ୟାମିଲି ପାଇଁ କମ୍ ଦାମ୍ରେ ଭଲ ହାଇ କ୍ୱାଲିଟି ଟିକେ କାର୍ ତ ଅଛି ଫାସିଲିଟି ନୁହଁ ଆଗ ଜାଣି ନିଅନ୍ତୁ କାର୍ ଗୁଡ଼ା କେତେ କ'ଣ ସବୁ ଅଛି ହଁ କେଉଁ ବ୍ରାଣ୍ଡ୍ର ସବୁ କାର୍ ଅଛି ତା'ପରେ କହିବେ କଁ କେଉଁଟା କଣ ଦେଖିବେ ଆଉ କେତେ କମ୍ପାନୀର ତ କାର୍ ଯେମିତି କିଣିଆକୁ ଯେମିତି ଯେଉଁଠୁ ଆସିଛନ୍ତି ତ ଆପଣ ନିଜେ ସର୍ଭେ କରି କିଛି ଆସିଥିବେ କେଉଁ କାର୍ଟା କିଣିବି କ'ଣ କରିବି ହଁ ହଁ କାର୍ ଆସିବ ସ୍କ୍ରପିଓ ସୁଇଫ୍ ଆଉ ଟାଟା ଆସିବ ଟାଟାର ମହିନ୍ଦ୍ରା ଥାର୍ ଏଗୁରା ସବୁ ଆସିବ କାର୍ ହେରିକା ତ ଫ୍ୟାମିଲି ୟୁଜ୍ ପାଇଁ ଆପଣ ଯାହା ଚଏସ୍ କରିବେ କମ୍ ଦାମ୍ରେ କମ୍ ଦାମ୍ରେ ତ ଭଲ ତ ହଁ ଭଲ ପଡ଼ିବ ମହିନ୍ଦ୍ରାର ଭଲ ପଡ଼ିପାରିବ ଟାଟାର ବି ଭଲ ଆସିବ କାର୍ ଭଲ ଫିଚର୍ ସବୁ କାର୍ ଜାଣି ନିଅନ୍ତୁ ରେଟ୍ ସବୁ ଦଶଲକ୍ଷ ପରେ ଆସିବ କାର କାର୍ଗୁଡ଼ା ତ ଆଉ ଭଲ କ୍ୱାଲିଟି ଦେଖିଲେ ତ ଅଧିକ ଦାମ୍ ଆସିବନା ତ ଦଶଲକ୍ଷ ପରେ ସବୁ କାର୍ ଆସିବ ମାଇଲେଜ୍ ସବୁ କାର୍ର ଅନୁଯାୟୀ ଯେଉଁ କମ୍ପାନୀର ଯେଉଁ କାର୍ ଅନୁଯାୟୀ ତାର ସବୁ ମାଇଲେଜ୍ ଅଛି ଆଉ ସବୁ କାର୍ରେ ତ ଗୋଟିଏ ମାଇଲେଜ୍ ନୁହଁନା

ଯାଇ ପାରିବେ ତ ଆଜ୍ଞା ଯାହା ହେଲେବି ମିନିୟମ୍ ଯାଇ ପାରିବେ ଚାରିଜଣ ମିନିୟମ୍ ଯାଇ ପାରିବେ ମିନିୟମ୍ ଚାରିଜଣ ଫ୍ରିରେ ଯାଇପାରିବେ ଯେଉଁ ବି କାର୍ କିଣନ୍ତୁ ସେ ଯାହା ହେଉ ମିନିମମ୍ ଚାରି ଜଣ ଯାଇ ପାରିବେ ମ୍ୟାକ୍ସିମମ୍ ଦେଖିଆକୁ ଗଲେ ପାଞ୍ଚ ଜଣ ଛଅ ଜଣ ଏମିତି ହୋଇ ପାରିବ କଲର୍ତ ଯେଉଁ କଲର୍ ଆପଣ ଚୁଜ୍ କରିବେ ବ୍ଲାକ୍ ହ୍ୱାଇଟ୍ ଗ୍ରେ ଗ୍ରୀନ୍ ଯେଉଁ କଲର୍ ଯାହା ଆପଣ ଦେଖିବେ ଯାହା ଆପଣଙ୍କୁ ପସନ୍ଦ ଲାଗିବ କଲର୍ଟା ହେଲେ ଆପଣଙ୍କ ଇଚ୍ଛାରେ ଆପଣଙ୍କ ଇଚ୍ଛା ଯାହା ହବ ସେଇଟା ନବ ନେବେନା ଆମେ କ'ଣ କହିବୁ ଡିମାଣ୍ଡ୍ କହିନି ତ ଦଶ ଟେନ୍ ଲାକ୍ଷ ପରେ ସବୁତକ କାର୍ ଆସିବ ଖାଲି ଇ ଏମ୍ ଆଇ ଇ ଏମ୍ ଆଇ ଆପଣ ଫୁଲ୍ ପେମେଣ୍ଟ୍ କରିବେନିକି ରେ ସୁଜିବେ ଆଜ୍ଞା ଆଜ୍ଞା ଇ ଏମ୍ ଆଇ ହେଲେ ଆପଣ ଯଦି ଅଳ୍ପ ଅଳ୍ପ ଟଙ୍କା ଦେବେ ତା'ହେଲେ ଅଧିକ ଦିନ ଲାଗିବ ଯଦି ଇଏମ୍ଆଇରେ ମାସୁକୁ ମାସ ବି ଅଳ୍ପ ଅଳ୍ପ ଟଙ୍କା ଦେବେ ତା'ହେଲେ ଆପଣଙ୍କର ସୁଜିବାକୁ ବର୍ଷ ପାଞ୍ଚ ବର୍ଷ ଛଅ ବର୍ଷ କି ଆଠ ବର୍ଷ ଏମିତି ଅଛି ସବୁ ଦଶବର୍ଷ ବି ଅଛି ସେଇ ପର୍ଯ୍ୟନ୍ତ ସବୁ ଇ ଏମ୍ ଆଇ ସୁଝି ପାରିବେ ସୁଝିବେ

ଆଜ୍ଞା ଆସିଲା ଆଜ୍ଞା ଦେଖି ଦେବେ ପୁରା ଫିଚର୍ ହେରିକା ସବୁ ପୁରା ଜାଣି ଦେବେ ଆଉ